ଯେତେବେଲେ ମୁଁ ପ୍ରଥମଥର ରୋଷେଇ କଲି ମୁଁ ରୋଷେଇ ବିଷୟରେ ବିଶେଷ କିଛି ଜାଣିନଥିଲି ତେଣୁ ମୋତେ ରୋଷେଇ କରିବା ପାଇଁ ବହୁତ ଭୟ ଲାଗୁଥିଲା କିନ୍ତୁ ମୁଁ ରୋଷେଇ କରିବା ପରେ ଜାଣିଲି ରୋଷେଇ କରିଲେ କେତେ ଭଲ ରୋଷେଇ କରିବା ଦ୍ୱାରା କିଛି ରୋଷେଇ କରିବା ପୂର୍ବରୁ ମୁଁ ବହୁତ ଡ଼ରୁଥିଲି ମୁଁ ରୋଷେଇ କରିବା ସମୟରେ ମୁଁ ଜାଣିଲି ରୋଷେଇ କରିଲେ କେତେ ଭଲ ଲାଗେ ରୋଷେଇ କରିବା ଦ୍ଵାରା କ'ଣ କ'ଣ ଶିଖିବାକୁ ହୁଏ ପଡ଼େ ମୁଁ ମୋ ମାଆ ପାଖରୁ ରୋଷେଇ କରିବା ଶିଖିଲି ରୋଷେଇ କରିବା ରୋଷେଇ କରିବା ବେଲେ ମୁଁ ଜାଣିନଥିଲି କି କେଉଁ ପ୍ରକାରର ଜିନିଷ କେଉଁ ପ୍ରକାରର ତୁନ ଡ଼ା କେଉଁ ପ୍ରକାର ଜିନିଷ ରୋଷେଇ କଲେ କେଉଁ ପ୍ରକାର ଜିନିଷ ବ୍ୟବହାର କରାଯାଏ କିପରି ଭାବରେ କେତେ ପରିମାଣରେ କ'ଣ ରାନ୍ଧିଲେ କେତେ ପରିମାଣରେ ଲୁଣ ଲାଗିବ କେତେ ପରିମାଣରେ ତେଲ ଲାଗିବ କେତେ ପରିମାଣରେ ହଲଦୀ ଲାଗିବ ଏମିତି କିଛି ମୁଁ ଜାଣିନଥିଲି କିନ୍ତୁ ଆପେ ଆପେ ରୋଷେଇ କରୁ କରୁ ସବୁ ଜିନିଷ ଶିଖିଲି ରୋଷେଇ କରିବା ଏବେ ମୁଁ ରୋଷେଇ ବହୁତ ଭଲ ଭାବରେ କରିପାରୁଛି ରୋଷେଇ କରିବା ବେଲେ ରୋଷେଇ କରିବା ସମାଜରେ ମୁଁ ବହୁତ କିଛି ମୋତେ ବହୁତ ଭୟ ଲାଗୁଥିଲା ଏବଂ ରୋଷେଇ କରିବା କରୁ କରୁ ମୁଁ ସବୁ କିଛି ଶିଖିପାରିଲି ରୋଷେଇ କରିବାରେ ଏବେ ମୋର କିଛି ଅସୁବିଧା ହେଉନାହିଁ ରୋଷେଇ ଯେତେବେଲେ ମୁଁ ପ୍ରଥମଥର ରୋଷେଇ କଲି ସେତେବେଲେ ମୋତେ ବହୁତ ଭୟ ଲାଗୁଥିଲା ଏବଂ ମୁଁ ମୁଁ ଭାବୁଥିଲି ମୁଁ ରୋଷେଇ କରି ଜାଣିବି ନାହିଁ ଏବଂ ମୁଁ ରୋଷେଇ କରିବା ଖାଦ୍ୟ କେହି ମଧ୍ୟ ଖାଇବେ ନାହିଁ କିନ୍ତୁ ମୁଁ ରୋଷେଇ କରୁ କରୁ କରିବା ପରେ ଜାଣିଲି କି ରୋଷେଇ କରିଲେ ଏମିତି ଏମିତି ଜିନିଷ ଲାଗିଥାଏ ଏତେ ପରିମାଣରେ ରୋଷେଇ କଲେ ଏତେ ପରିମାଣରେ ଲୁଣ ଲାଗିଥାଏ ଏତେ ପରିମାଣରେ ତେଲ ଦେବାକୁ ପଡ଼େ ରୋଷେଇ କରିବା ଏତେ ଭାରି ବଡ଼ କାମ ନୁହେଁ ରୋଷେଇ କରିବା ଗୋଟେ ସହଜ କାମ ମୁଁ ରୋଷେଇ କରୁନଥିବାରୁ ମୋତେ ଏତେ ଭୟ ଲାଗୁଥିଲା ଏବଂ ରୋଷେଇ କରିବାକୁ ବହୁତ ଭୟ ଲାଗୁଥିଲା ମୁଁ ରୋଷେଇ କରି ଜାଣିବି କି ନାହିଁ ବୋଲି ବହୁତ ଚିନ୍ତା ଲାଗୁଥିଲା ରୋଷେଇ କରିବା ପରେ ମୁଁ ଜାଣିଲି କି ରୋଷେଇ କରିବା ଗୋଟେ ବହୁତ ବଡ଼ କାମ ନହେଁ ରୋଷେଇ କରିବା ଗୋଟେ ସହଜ କାମ